ହ୍ୟାଲୋ ହଁ କିଏ କହୁଥିଲେ ଆପଣ ସେଆଡ଼ୁ ଫୋନ୍ କଲେ ତ ହଁ ସାର୍ ସାର୍ ନମସ୍କାର କୁହନ୍ତୁ ହଁ ମୁଁ ତ ଯାଇଥିଲି ଆପଣ ତ ମନା କରିଦେଲେ ନାଇଁ ଆପଣଙ୍କୁ ଦିଆହୋଇପାରିବନି ନାହିଁ ତୁମର ଆଧାର କାର୍ଡ଼୍ ଭୁଲ୍ ଅଛି ଯାହା ହରି କହିଲା ମୁଁ ପଳାଇ ଆସିଲି ଆଉ ହଁ ହଁ ମୁଁ ଆଉ ଗୋଟେ ଯେଉଁ ଆମର ଯେଉଁ ଆସିକି ଦିଅନ୍ତି ଘରେ ଘରେ ଯେଉଁ ହଁ ମୁଁ ଗ୍ରୁପ୍ରେ ଲୋନ୍ ଉଠାଇଛି ନାଇଁ ଆଉ ଦୁଇଟା ତିନିଟା କିସ୍ତି ବାକି ଅଛି ଆଉ ଦେବୁ ଆଉ ମୋ ଖାତାରେ ଷାଠିଏ ହଜାର ଟଙ୍କା ଅଛି ମୁଁ ତିନି ଲକ୍ଷ ନେବାକୁ ଚାହୁଁଥିଲି ନାଇଁ ମୋର ଗୋଟେ ଘରଟା ଅଧା ହୋଇକି ଅଛି ସେ ଘରଟାକୁ ତିଆରି କରିବି ବୋଲି ପଇସା ନେବାକୁ ଚାହୁଁଥିଲି ଆଉ ହଁ ଟିକିଏ କରି ଦେଉନାହାନ୍ତି ସାର୍ ନାଇଁ ଆମର ତ ଚାଷବାସ ଆଉ କ'ଣ ଗୋଟେ କମ୍ପାନୀରେ ତାଙ୍କେ କାମ କରୁଛନ୍ତି ଆଉ ମୁଁ ତ ଘରେ ଏକା କାମ କରୁଛି ଆଉ ତାଙ୍କେ ଏଠି ଦଶ ହଜାର ଲେଖାଏଁ ପାଉଛନ୍ତି ହଁ ତାଙ୍କର ଏସ୍ ଆଇ ପି ଏଫ୍ ଅଛି ମେଡ଼ିକାଲ୍ ସୁବିଧା ମିଳୁଛି ଆଉ ପି ଏଫ୍ ଲେଖାଏଁ କଟୁଛି ହଜାର ଟଙ୍କା ଲେଖାଏଁ ମାସକୁ ଥିବ ବୋଧେ ତାଙ୍କୁ ଏକା ଜଣା ମୋତେ କିଛି ଜଣାନାହିଁ ହଁ ସାର୍ କୁହନ୍ତୁ ହଁ ଯିବି ଆଉ ସବୁଯାକ ଜେରକ୍ସ ନେଇକି ଯିବି ନା କ'ଣ ସବୁଯାକ ନେଇକି ଯିବାକୁ ପଡ଼ିବ କି ହଉ ସାର୍ ନେଇକି ଯିବି ଆଉ ନାଇଁ ଅଲଗା କେଉଁଠୁ ନେଇନି ଖାଲି ଗ୍ରୁପ୍ରୁ ଏକା ନେଇଥିଲି ପଇସା ହଁ ମୋର ତ ଆଉ ତିନିଟା କିସ୍ତି ରହିଛି ଗ୍ରୁପ୍ରେ ଆଉ ମୋର ଗୋଟେ ବ୍ୟାଙ୍କ୍ରେ ଏକା ଖାତା ଅଛି ଆଉ କେଉଁଠି ଖାତା ନାହିଁ ମୋ ସ୍ୱାମୀ ନାଁରେ ଏକା କରିବି ହଉ ହଉ ତା'ହେଲେ ତାଙ୍କେ ଆସନ୍ତୁ ତାଙ୍କୁ ପଚାରିବି କ'ଣ କହୁଛନ୍ତି ଦେଖିବା